କୃଷି କରିବାକୁ ହେଲେ ଆମର ପୂର୍ବପୁରୁଷମାନେ ହଳ ଏବଂ ଲଙ୍ଗଳ ସାହାଯ୍ୟରେ କୃଷି କାର୍ଯ୍ୟ ସମ୍ପାଦନ କରୁଥିଲେ ହେଲେ ଏବେ ଟେକ୍ନୋଲୋଜି ଦୁନିଆରେ ସଭି ଯନ୍ତ୍ର ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଯଦି ଗୋଟିଏ ଜମିକୁ ଶ୍ରମିକମାନେ ଦୁଇ ଦିନରେ କାର୍ଯ୍ୟ କରନ୍ତି ତାହେଲେ ଦଶ ଏକର ଜମିକୁ ଯନ୍ତ୍ର ମାଧ୍ୟମରେ ଗୋଟିଏ ଦିନରେ କାର୍ଯ୍ୟ ସମ୍ପାଦନ କରିଥାଏ ତେଣୁ ଆଗକାଳର ଲୋକମାନେ ଲଙ୍ଗଲ ହଳ ସାହାଯ୍ୟରେ କରୁଥିଲେ ଏବଂ ବହୁତ କଠିନ ପରିଶ୍ରମ କରି ଚାଷ କରୁଥିଲେ ବହୁତ ସମୟ ଧରି ସେମାନେ ଲଙ୍ଗଳ କରି ଚାଷ କରୁଥିଲେ ଏବଂ ଲଙ୍ଗଳ କରି ସାରିବା ପରେ ହିଁ ସେମାନେ ଚାଷ କରୁଥିଲେ ହେଲେ ଏବେ ସେମାନେ ଯନ୍ତ୍ର ସାହାଯ୍ୟରେ ଲୋକମାନେ ଚାଷ କରୁଛନ୍ତି ଖୁବ କମ ସମୟରେ ସେମାନେ ଲଙ୍ଗଳ କରି ବହୁତ ଅଧିକ ଚାଷ କରିପାରୁଛନ୍ତି ଏବଂ ଶ୍ରମିକମାନଙ୍କୁ ଯେତେ ଟଙ୍କା ମଜୁରି ଦେବା କଥା ତା'ଠାରୁ ବହୁତ କମ୍ ପଇସା ସେମାନେ ସେହି ଯନ୍ତ୍ର କୁ ଦେଉଛନ୍ତି ତେଣୁ ସମସ୍ତେ ସେ ଯନ୍ତ୍ର ମାଧ୍ୟମରେ କାର୍ଯ୍ୟ କରିବାକୁ ସମସ୍ତେ ଇଚ୍ଛା କରୁଛନ୍ତି କାରଣ ସେ ଯନ୍ତ୍ର ମାଧ୍ୟମରେ କାର୍ଯ୍ୟ କରିଲେ ସେ ଖୁବ୍ କମ ସମୟରେ କାର୍ଯ୍ୟ ସମ୍ପାଦନ କରିଥାଏ ଏବଂ ଖୁବ କମ୍ ଟଙ୍କା ଲାଗିଥାଏ ଏବଂ ଯଦି ଶ୍ରମିକମାନଙ୍କୁ ଲଗାଇ ସେଇ ଚାଷ କରାଯାଇ ତେବେ ତାହେଲେ ଶ୍ରମିକମାନଙ୍କୁ ମଜୁରି ଦେବା ବହୁତ ଟଙ୍କା ଲାଗିଥାଏ ଏବଂ ସେଟା କରିବାକୁ ବହୁତ କମ୍ ଟଙ୍କା ଲାଗିଥାଏ ତେଣୁ ଏହି ଚାଷର ଟେକ୍ନୋଲୋଜି ବିଷୟରେ ମୁଁ ମୋବାଇଲ ମୋବାଇଲ ଆପ୍ସ ଭିଡିଓ ମାଧ୍ୟମରେ ଜଣାଉଛି